ଗ୍ରାମାଞ୍ଚଳରେ ଅନେକ ସମୟରେ ଅନେକପ୍ରକାର ଜିନିଷ ପାଇଁ ବିଜୁଳିର ବ୍ୟବହାର କରାଯାଇ ପାରିବ କାରଣ ଅନେକ ଅଞ୍ଚଳରେ ଛୋଟିଆ ଗ୍ରାମ ମଧ୍ୟ ଉପସ୍ଥିତ ଏବଂ ଅନେକ ଅଞ୍ଚଳରେ କିଛି ବଡ଼ବଡ଼ ଗ୍ରାମ ମଧ୍ୟ ଉପସ୍ଥିତ ସେହିପରି ଗ୍ରାମରେ ଗ୍ରାମାଞ୍ଚଳରେ ରହୁଥିବା ବାସିନ୍ଧାଙ୍କ ପାଇଁ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଯଥା ଗ୍ରୀଷ୍ମ ମାସରେ ଗରମର ଉଷୁମ ପାଇବା ପାଇଁ ସେମାନେ ପଙ୍ଖାଟିଏ ଘରେ ଲଗେଇଥାନ୍ତି ଯାହାକି ବିଜୁଳିର ବ୍ୟବହାର ଦ୍ଵାରା ହିଁ ପଙ୍ଖାଟି ଚାଲିଥାଏ ସେହିପରି ଦୈନଦିନ ଜୀବନରେ ରୋଷେଇ କରିବା ପାଇଁ ଅନେକପ୍ରକାରର ବୈଦୁତିକ ଉପକରଣ ଏବଂ ନିଜେ ଗାଧୋଇବା ପାଇଁ କୁଆରୁ ପାଣି ଟିକେ କାଢ଼ିବା ପାଇଁ ମଟରଟିଏ ଲଗେଇଥାନ୍ତି ଯାହା ବିଦ୍ୟୁତ ହିଁ ତାହା ବିଜୁଳି ବ୍ୟବହାର ଦ୍ଵାରା ହିଁ ଆଗକୁ ବଢ଼ିପାରେ ସେହିପରି ଭାବରେ ମଟର୍ ପମ୍ପ୍ ଯାହା ଚାଷ କାର୍ଯ୍ୟରେ ବୋହୁ ପରିମାଣ ମାତ୍ରରେ ସାହାଯ୍ୟ ହୋଇଥାଏ ଯେଉଁଥିରେ ଗୋଟିଏ ପୋଖରୀ ପାଣି କାଢ଼ିକି ଅନ୍ୟ ଚାଷରେ ପଡ଼ିବା ପାଇଁ ସାହାଯ୍ୟ ହୁଏ ସେହିପରି ବୀଜ ଲଗେଇବା ପାଇଁ ଟ୍ରକ୍ଟର୍ ଗାଡ଼ି ବା ହଳ କରିବା ପାଇଁ କିଛି ଜମି ଗାଡ଼ି ଯାହା ମାଟିରୁ ଠିକ୍ ଉର୍ବରତା ବା ଚାଷ କରିବାପାଇଁ ସୁବିଧା ମଧ୍ୟ ହୋଇଥାଏ ଏହିପରି ଭାବରେ ଅନେକ ଜିନିଷ ଗୁଡ଼ିକ ଉପରେ ବିଜୁଳି ପାଇଁ ନିର୍ଭର କରିବା ପାଇଁ ପଡ଼ିଥାଏ